ମୁଁ ବିଭିନ୍ନପ୍ରକାର ଗଛ ଲଗାଇଛି ଫୁଲ ଗଛ ଫଳ ଯେମିତି ଆମ୍ବ ପଣସ ପିଜୁଳି ଆଉ ଫୁଲ ବି ଅଛି ଲଗାଇଛି ଗୋଲାପ ମନ୍ଦାର ଟଗର ଆଉ ପନିପରିବା ବି ମୋତେ ଚାଷ କରିବାକୁ ଭଲ ଲାଗେ ମୁଁ ମୋର ଭେଣ୍ଡି କଲରା ବାଇଗଣ ଟମାଟର ଅମୃତଭଣ୍ଡା ଏଇସବୁ ପ୍ରକାର ପନିପରିବା ଚାଷ କରିବାକୁ ଭଲପାଏ ଆଉ ପନିପରିବା ଆମ ଦେହକୁ ଶକ୍ତି ଯୋଗାଏ ଖାଇଲେ ଦେହ ବି ଭଲ ରୁହେ ଆଉ ବାହାରେ ତ ବି ମିଳୁଛି ବିଭିନ୍ନପ୍ରକାର କେମିକାଲ୍ ଦିଆ ହୋଇକିରି ସେଇଟା ସ୍ୱାସ୍ଥ୍ୟ ପାଇଁ ଆଦୌ ବି ଭଲ ନୁହଁ ଆମେ ଘରେ ଚାଷ କରିକରି ଆମେ ଖାଉଛେ ହଁ ସେଇଟା ଦେହ ପାଇଁ ଭଲ ଅମୃତଭଣ୍ଡା ଏଇଟା ଆମ ସ୍ୱାସ୍ଥ୍ୟ ପାଇଁ ବି ଭଲ ଆଉ ଭେଣ୍ଡି ଗୋଟେ ଭେଣ୍ଡି ଗୋଟେ ଭଳ ପାରିବା ସେ ବି ଦେହ ପାଇଁ ଭଲ ଆଉ

ଆଉ କ'ଣ ଗାଜର ଏସବୁ ପନିପରିବା ଚାଷ କରିବାକୁ ମୋତେ ବହୁତ ଭଲ ଲାଗେ ଆମ୍ବ ତ ଆମ୍ବ ବି ଭଲ ପଣସ ମଧ୍ୟ ଆଉ ପରିବା ଖାଇବା ନିହାତି ଦରକାର ଆମ ଦେହ ପାଇଁ ଭଲ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ତେଣୁକରି ଆମକୁ ସବୁବେଳେ ସତେଜ ଆଉ ତଟକା ପନିପରିବା ଖାଇବା ନିହାତି ଦରକାର ସୁସ୍ଥ ରହିବା ପାଇଁ ସେଥିପାଇଁ ମୁଁ ଚାଷ କରିବାକୁ ପସନ୍ଦ କରେ ଆଉ ବଜାରରେ ମିଳୁଥିବା ପନିପରିବା ଠିକ୍ ଠିକ୍ ଲାଗେନି ଫ୍ରେସ୍ ନଥାଏ ଆଉ ସେଥିପାଇଁ ମୁଁ ମୋର ଚାଷ କରେ ଖାଇବାକୁ ମୋତେ ଭଲ ଲାଗେ